ମୁଁ ଗୋଟେ ବଗିଚା କରିଥିଲି ସେ ବଗିଚାରେ ଫୁଲ ଫୁଟୁଥିଲା ବହୁତ ବହୁତ ସୁନ୍ଦର ଫୁଲ ଫୁଟିଥିଲା ସେ ଫୁଲ ଦେଖିକି ମୋର ମନ ଏତେ ଖୁସି ହେଇଗଲା ଯେଉଁ ଏତେ ଖୁସି ହେଇଗଲା କେତେ ସୁନ୍ଦର ସୁନ୍ଦର ଫୁଲ ଦେଖିକି ମନ ଭଲ ହେଇଗଲା ଆମ ଫୁଲ ଦେଖିକି ଆମ ଫୁଲ ତୋଳି ସେ ଆମ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରୁଛି ଫୁଲ ଦେଇକି ଫୁଲର ଏତେ ସୁବାସ ଆସୁଛି ସେ ସୁବାସକୁ ଘର ବା ଘର ବାହାରେ ସବୁ ସୁବାସକୁ ମୟ ମୟ ହେଇଗଲା ଆମ ଫୁଲ ଦେଖି ଫୁଲକୁ ସମସ୍ତ ଆସି କହିଲେ ତୋ ବଗିଚାରେ କେତେ ସୁନ୍ଦର ଫୁଲ ଫୁଟୁଛି ଆମ ବଗିଚାରେ ଫୁଲ ଦେଖି ସମସ୍ତ ଆସି ସେ ଫଟୋ କାଢୁଛି ଦେଖିକି ଆମର ବଗିଚାରେ ଫୁଲ ଏତେ ସୁନ୍ଦର ହେଲା ସେ ଫୁଲ ନିଲି ଏ ଲାଳି ସଦା ହଳଦିଆ ଏ ରଙ୍ଗ ଥିଲା ସେ ଫୁଲକୁ ଫୁଲ ରଙ୍ଗ ଦେଖିକି ସମସ୍ତେ କହିଲା ତୋ ବଗିଚାରେ ଫୁଲ କେତେ ସୁନ୍ଦର ଲାଗୁଛି